ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଓଡ଼ିଶାର ଲୋକମାନେ ବିଭିନ୍ନ ପ୍ରତିଷେଧକ ପଦକ୍ଷେପ ନେଇପାରିଛନ୍ତି ଯେମିତିକି ଜୀବନଶୈଳୀ ପରିବର୍ତ୍ତନ ଛୋଟ ଛୁଆମାନଙ୍କୁ ଟୀକାକରଣ ନିୟମିତ ଚେକଅପ୍ ପାଖ ଅଞ୍ଚଳର ଜଳ ମଧ୍ୟ ଆସୁଛିି ଆଖ ପାାଖକୁ ମଧ୍ୟ ସଫା ସୁୁତୁରା ରଖିବା ପାଇଁ ବ୍ଲିଚିଙ୍ଗ ପାଉଡ଼ର୍ ଯୋଗେଇ ଦିଆଯାଉଚି ତାପରେ ମଶାରେ ମଶାରୀ ବ୍ୟବହାର କରିବା ପାଇଁ ଦିଆଯାଉଛି ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶାରୀ ବ୍ୟବହାର କରିବା ପାଇଁ ଦିଆଯାଉଛି ଘରମାନଙ୍କୁ କୀଟନାଶକବଳରେ ରକ୍ଷା କରିବା ପାଇଁ ସ୍ପ୍ରେ ବ୍ୟବହାର କରାଯାଉଛି କୂଅ କୂଅ କୂଅ ଜଳ ପରିଷ୍କାର ରଖିବା ବ୍ଲିଚିଙ୍ଗ ପାଉଡ଼ର୍ ଦିଆଯାଉଛି ମଧ୍ୟ ଦିଆଯାଉଛି ତାପରେ ପୋଲିଓ ଧନସ୍ଟଙ୍କା ଏସବୁ ରୋଗ କେମିତି ଭବିଷ୍ୟତରେ ନହେବା ପାଇଁ ଛୋଟ ଶିଶୁମାନଙ୍କୁ ଟୀକାକରଣ କରାଯାଉଛି ଟିକାର ବ୍ୟବସ୍ଥା ରହିଛି ତାପରେ ପାଖ ଅଞ୍ଚଳରେ ହସ୍ପିଟାଲ୍ମାନେ ଛୋଟ ଛୋଟ ଘରୋଇ ହସ୍ପିଟାଲ୍ ସରକାର ତରଫରୁ ଖୋଲାଯାଇଛିି ଏବେ ପ୍ରତ୍ୟେକ ଅଞ୍ଚଲରେ ଗୋଟିଏ ଛୋଟ ଛୋଟ ଘରେ ଚିକିତ୍ସାଳୟମାନ ଖୋଲାଯାଉଚି ସରକାର ଉତ୍ତମ ସ୍ୱାସ୍ଥ୍ୟ ଗଠନ କରିବା ପାଇଁ ଓଡ଼ିଶାର ଲୋକମାନଙ୍କୁ ବହୁତ ପ୍ରକାର ସାହାଯ୍ୟ ସହଯୋଗ କରଛନ୍ତି କିପରି ଲୋକମାନେ ସୁସ୍ଥ ସବଳ ରହି ଆମ ଓଡ଼ିଶାର ଉନ୍ନତି କରିବେ ସେ ଉଦ୍ଦେଶ୍ୟରେ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି ଆମ ଅଞ୍ଚଳରେ ଟିକାକରଣ ବ୍ୟବସ୍ଥା ରହିଛି ତା'ପରେ ଗ୍ରାମାଞ୍ଚଳକେ ଉତ୍ତମ ସ୍ୱାସ୍ଥ୍ୟ ଲାଗି ମ୍ୟୁନସିପାଲଟି ଗାଡ଼ି ଲଗେଇ ଗାଁକୁ ସଫାସୁତୁରା କରାଯାଉଛି ଗ୍ରାମାଞ୍ଚଳକୁ ଓଡ଼ିଶାର ସବୁ ଲୋକଙ୍କୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଘରକୁ ପାଇଖାନାର ବ୍ୟବସ୍ଥା କରାଯାଇଛି ଅଳିଆ ଆବର୍ଜନା ପାଇାଇବା ପାଇଁ କୁଣ୍ଡର ବ୍ୟବସ୍ଥା କରାଯାଇଛି ଯାହାଦ୍ୱାରା କି ଲୋକମାନେ ସୁସ୍ଥ ରହିପାରିବେ